ଆମ ଘରେ ଯେମିତି ତୁଳସୀ ଗଛ ଆଲୋବେରା ଗଛ ନିମ ଗଛ ଅଛି ସେ ସମସ୍ତ ଆୟୁର୍ବେଦିକ ଔଷଧ ସେ ଆୟୁର୍ବେଦିକ ଔଷଧ ଆମେ ଆମ ଦେହରେ ଲଗେଇଲେ ସେଇଟା ଭଲ ଉପକାର ହଉଛନ୍ତି ଯେମିତି ତୁଳସୀ ଯେମିତି ଖାଇଲେ ଖାସି କମିଯାଏ ତାପରେ ନିମ ପତା ବାଣ୍ଟିକିନା ତାପରେ ମୁହଁରେ ଲଗେଇଲେ ମୁହଁ ପିମ୍ପଲ୍ ଠିକ୍ ହୋଇ ଯାଉଛନ୍ତି ତାପରେ ଏଲୋଭେରା ଯେମିତି ଆମ ଶରୀର ଯେମିତି ଗରମ ହୋଇଯାଆନ୍ତି ତାପରେ ଆମ ଶରୀରରେ ସେ ଏଲୋବେେରା ଦେଲେ ଥଣ୍ଡା ଏଲୋଭେରାଟା ହେଉଛି ଥଣ୍ଡା ଜିନିଷ ସେଇଟା ଥଣ୍ଡା ଲାଗେ ଆମ ଶରୀରରେ ଆମ ଶରୀର ପାଇଁ ଭଲ ଯେମିତି ଏଲୋଭେରା ନିମ ପତ୍ର ତାପରେ ତୁଳସୀ ପତ୍ର ସେ ସମସ୍ତ ସେ ଗଛଗୁଡ଼ିକ ଆମ ଜାଗାରେ ଅଛି ଆମ ଆମେ ସେ ଗଛଗୁଡ଼ିକ ଆମେ ବ୍ୟବହାର କରୁଛନ୍ତି ତାପରେ